ସ୍ଥାନୀୟ କଳାକାର ମାନେ ଆମ ରାଜ୍ୟକୁ ଆସି ସେମାନେ ଆମ ରାଜ୍ୟର ସାଂସ୍କୃତିକ ଜାଗା ମାନେ ଦେଖି ଆସନ୍ତି ଏବଂ ସେଠାରୁ ବହୁତ ପ୍ରକାର ସ୍ମୃତିପୂରଣ ଜିନିଷ ମାନେ କିଣିକି ନିଅନ୍ତି ଏବଂ ତାଙ୍କ ଜାଗାରେ ନିଅନ୍ତି ସେମାନେ ସେମାନେ ମଧ୍ୟ ଯୋଉଁମାନେ କଳାକାର ହେଇଥାନ୍ତି ସେମାନେ ବି ସେମାନେ ବି ସେନ୍ତା କଳା କରବାକେ ଚାହେଁସନ୍ ସେମାନେ ତାଙ୍କନୁ ଭଲ କଳା ଦେଖଲେ ବଲେ ସେମାନକେ ସେଇ ଜିନିଷ କର୍ବାକେ ଜି ବେଶି ଭଲ ଲାଗ୍ସି ତ ସେମାନେ ଆଇସନ୍ ସେଟାକେ ସଂରକ୍ଷଣ କରସନ୍ ଦେଖସନ୍ କେନ୍ତା ଇନ ବନେଇ ଥିବା ସି ଲୋଗ ଏବେ ଯେନ୍ତା କି ଆମର କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର୍ନେ ମନ୍ଦିର୍ନେ ଏକା କେତେ ଭଲ୍ ଭଲ୍ ଚିତ୍ରମାନେ ଆମର୍ ସଂସ୍କୃତିକେ ନେଇକିନା ସେ ମନ୍ଦିର ନେ କା ଚିତ୍ର ମାନେ ବନା ହେଇଛି କଳାକାର ମାନେ ଆଇସନ୍ ସେଟାକେ ଦେଖସନ୍ ସେଟାକେ ଦେଖସନ୍ ଆରି ବହୁତ୍ ଖୁସି ହେଇସନ୍ ଯେହେତୁ ମୁଇଁ ଜଣେ ଓଡ଼ିଶାବାସୀ ମୋତେ ସେଟା ଦେଖ୍ଲେ ମୋତେ ବହୁତ୍ ଖୁସି ଲାଗ୍ସି କି ଅଲଗା ଦେଶ୍ନୁ ଜଣେ ଆସିକିନା ଆମର୍ ସଂସ୍କୃତି କେ ଏତେ ପସନ୍ଦ କରୁଛେ ଏତେ ଭଲ୍ ବୋଲିଛେ ସେଟାକେ ଦେଖିକିନା ମୋତେ ବହୁତ୍ ଖୁସି ଲାଗ୍ଛି ସେଟାକେ ଫିର୍ସେ ମାନେ ସେଟାନୁ ଫଟୋ ହେଇସନ୍ ସେଟାକେ ସେୟାର କରସନ୍ ବହୁତ ଲୋଗକେ ଦେଖସନ୍ କି ମୁଇଁ ଓଡ଼ିଶାକେ ଆସିଛେଁ ଇନର୍ କଳା ସଂସ୍କୃତି ଏନ୍ତା ସେନ୍ତା ବୋଲିକିନା ତାଙ୍କର ସାଙ୍ଗ ମାନକେ କହିସନ୍ ଇଟା ମୋତେ ବହୁତ୍ ପ୍ରାଉଡ଼ ଫିଲ୍ କରାସି ମୋତେ ବହୁତ୍ ଭଲ ଲାଗ୍ସି ଏସବୁ ମାନେ ଆରୁ ସେମାନେ ଇନର ଜିନିଷ ମାନେ କିଣିକିନା ନେସନ୍ କିଣିକିନା ନେଇକିନା ସେମାନେ ତାଙ୍କର ସ ତାଙ୍କର ଘରେ ରଖସନ୍ ଶୋ ଲାଗି ରଖସନ୍ ସେମାନେ ଇଟା ମୁଇଁ କୋଣାର୍କ ମନ୍ଦିରନୁ ଆସିଥି ଆନିଥିନି ହେନ୍ତା ବୋଲିକିନା ଆରୁ ଆମର୍ ଇଣ୍ଡିଆ ଆମର୍ ଇଣ୍ଡିଆନେ ଜେନ୍ ଆଗ୍ରାନେ ଅଛେଁ ତାଜମହଲ ତାଜମହଲ ସାତ ଅଜୁବାନି କହିସନ୍ କେନ୍ ସେମାନଙ୍କର ଭିତରେ ଗୋଟେ ଯେନ୍ତା କି ଭାରତ ଭିତରେ ଅଛି ସେଟା ସେଟା ଭାରତ ଭିତରେ ଅଛି ବୋଲିକିନା ମୋତେ ବହୁତ୍ ଖୁସି ଲାଗ୍ସି ଅଲଗା ଅଲଗା ଦେଶ୍ନୁ ବି ଆଇସନ୍ ଆମେରିକା ଲଣ୍ଡନ୍ ବହୁତ୍ ଦୂର୍ ଦୂର୍ ଜାଗାନୁ ଆସିକିନା ସେମାନେ ଇନ୍କେ ଆଇସନ୍ ପ୍ରିନ୍ସେସ୍ ମାନେ ବି ଆଇସନ୍ ଆହୁରି ଦେଖିକିନା ଯାଇସନ୍ ଆରୁ କହିସନ୍ ଇଣ୍ଡିଆନେ ଏତେ ଭଲ ଜିନିଷ ଅଛେ ବୋଲିକିନା ଦେଖିକିନା ଆଇସନ୍ ଦେଖି ଆଇସନ୍ ଆମର୍ ପୁରୀ ମନ୍ଦିର ଆମର୍ ପୁରୀ ମନ୍ଦିର ବି ବହୁତ୍ ପ୍ରସିଦ୍ଧ ସେଠାନ୍କେ ଆଇସନ୍ ବହୁତ ଗୁଡ଼ିଏ ଲୋକମାନେ ଆମର କଳାକେ ଦେଖସନ୍ ସେମାନେ ବହୁତ ପସନ୍ଦ କରସନ୍ ଆମର୍ କଳାକେ ଏରୁ ଆମେରିକାର ଲୋକମାନେ ବି ଆମର୍ ହିନ୍ଦୁ ଧର୍ମକେ ନେଇକିନା ବହୁତ୍ ପ୍ରଭାବିତ ଆରି ସେମାନେ ବି ନିଜର ରିଯନ୍ କେ ଛାଡ଼ିକିନା ଆମର୍ ହିନ୍ଦୁ ଧର୍ମ ନେବାନେ ଲାଗିଛନ୍ ସେଟାକେ ବହୁତ ପ୍ରାଉଡ଼ ଫିଲ୍ କର୍ବା ଜିନିଷ ଆମ୍କେ ଆମ୍କେ